ଯାହା ପୂର୍ବରୁ ଘଟି ଯାଇଥିଲା ଏବଂ ସେ ଘଟଣାକୁ ଲିପିବଦ୍ଧ ହୋଇଛି ସେଇଟାକୁ ଆମେ ଇତିହାସ ବୋଲି କହୁଁ ଏବଂ ସେହି ଇତିହାସ ପଢ଼ିଲାପରେ ସେମାନଙ୍କର ଚାଲିଚଳଣ ବେସଭୁଷା ଖାଦ୍ୟପେୟ ବିଷୟରେ ଜାଣିବା ଭାରତରେ ଆଗକାଳରେ ରାଜାମାନେ ଶାସନ କରୁଥିଲେ ସେହି ରାଜାମାନଙ୍କ ଭିତରେ ଅଶୋକ ଅନ୍ୟତମ ଯିଏ ତାଙ୍କ ଜୀବନରେ ଯୁଦ୍ଧକରି ସାରା ଭାରତକୁ ଜୟ କରିଥିଲେ ଅଶୋକ ତାଙ୍କର ଭାଇମାନଙ୍କୁ ମାରି ନିଜେ ରାଜା ହୋଇଥିଲେ ତେଣୁ ତାଙ୍କୁ ଚଣ୍ଡାଶୋକ ବୋଲି କହନ୍ତି କଳିଙ୍ଗ ଜୟ କଲା ପରେ ଗୋଟିଏ ବୌଦ୍ଧଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ବୌଦ୍ଧ ଭିକ୍ଷା ଗ୍ରହଣ କରିଥିଲେ ତାଙ୍କର ପୁଅ ରାହୁଲ ଏବଂ ଝିଅ ସଂଘମିତ୍ରା ବୌଦ୍ଧ ଧର୍ମକୁ ପ୍ରସାର କରିବା ପାଇଁ ମରିବା ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିଥିଲେ ତେଣୁ ଭାରତର ଇତିହାସ ମୋତେ ବହୁତ ଆକୃଷ୍ଟ କରେ